ଆମ ଅଞ୍ଚଳରେ ପୁଅ ଝିଅ ମାନେ ବହୁତ ଭଲ ଖେଳନ୍ତି ଏତେ ସୁନ୍ଦର କ୍ରିକେଟ ଖେଳନ୍ତି କି ଖେଳ ଛାଡ଼ି ଯିବା ପାଇଁ ଇଚ୍ଛା ହୁଏ ନାହିଁ ଝିଅମାନେ ଏତେ ସୁନ୍ଦର ହକି ଖେଳନ୍ତି କି ପୁଚି ଖେଳନ୍ତି କି ପୁଚି ଖେଳ ଦେଖିବା ପାଇଁ ବହୁତ ଭଲ ଲାଗେ ବାଗୁଡ଼ି ଖେଳ ବହୁତ ଭି ଖେଳନ୍ତି ସେମାନେ ଯେତେ ମନ ଦୁଃଖ ଥାଉ ତାଙ୍କ ଖେଳ ପାଖରେ ଥରେ ବସିଗଲେ ଆଉ ଉଠିବା ପାଇଁ ଇଚ୍ଛା ହୁଏନି ମନ ଭିତରେ କିଛି ଦୁଃଖ ଥିଲା ବୋଲି ଜଣା ବି ପଡ଼େନି ସେମାନେ ଆହୁରି ଭଲ ଖେଳିବା ପାଇଁ ଚାହାଁନ୍ତି କିନ୍ତୁ ତାଙ୍କ ଆଶା ଆଶାରେ ରହିଯାଉଛି ତାଙ୍କ ସ୍ୱପ୍ନ ପୁରା ହେଇ ପାରୁନାହିଁ ଯେହେତୁ ସିଏ ଗରିବ ବାପ ମାଁର ପିଲା ଗରିବ ବାପ ମାଁର ପିଲା ସ୍ୱପ୍ନ ଦେଖିବା ପାଇଁ ତାଙ୍କୁ କ'ଣ ମନା ସିଏ ବି ତ ଆଶା କରିଛନ୍ତି କିଛି ତାଙ୍କ ଆଶା ପୁରା କରିବା ପାଇଁ ସରକାର ଯଦି କିଛି ସାହାଯ୍ୟ ଦିଅନ୍ତା ତାହେଲେ ବହୁତ ଭଲ ହୁଅନ୍ତା ସେଥିପାଇଁ ତାଙ୍କୁ ମୋ ତରଫରୁ ନିବେଦନ କି ଗରିବ ପିଲାମାନଙ୍କୁ କିଛି ସାହାଯ୍ୟ ଦଉ ସେ କିଛି କରନ୍ତୁ ତାଙ୍କ ସ୍ୱପ୍ନ ପୁରା ହଉ ତାଙ୍କ ବାପା ମାଁଙ୍କ ସ୍ୱପ୍ନ ପୁରା ହଉ